ମୁଁ ଗୋଟେ ଗାଡ଼ି ବୁକ୍ କରିକି ଆଜି ବୁଲିବାକୁ ଯାଇଥିଲି ବା ଯାଇକି ବୁଲିକି ଆସିଲି ବୁଲି ଆସିବା ପରେ ଦେଖିଲି ନା ସବୁ ସବୁ ଦେଖିଲି ଯାଇ ଗଲି ଚିତ୍ରକୋଣ୍ଡା ଯାଇଥିଲି ପାର୍କରେ ମାଲକାନଗିରି ପାର୍କରେ ବି ଯାଇଥିଲି ସବୁ ଯାଇକି ଦେଖିକି ବୁଲିକି ଆସିଲି କାଲିମେଳା ଯାଇଥିଲି ବୁଲିବା ପାଇଁ ଆମ ନିଜ ଲୋକ ଘରେ ମାନଙ୍କୁ ଯାଇଥିଲି ଯାଇକି ଆସିବା ବେଲେ ଆସିଲି ଗାଡ଼ି ବୁକ୍ କରି ଗାଡ଼ିଟା ମୋର ଯେତେବେଳେ ଗାଡ଼ି ଠୁ ଘରେ ଆସିକି ଓହ୍ଲାଇଲି ଓହ୍ଲାଇକି ଦେଖିଲି ନାହିଁ ଆମର ଗୋଟେ ବ୍ୟାଗ୍ ନିଆ ହେଥିଲା ସେ ବ୍ୟାଗ୍ରେ ସବୁ ସମାନପତ୍ର ଥିଲା ଖାଇବା ପାଇଁ ଏଇସବୁ ବ୍ୟାଗ୍ରେ ଦେଖିକି ଦେଖିଲି ବ୍ୟାଗ୍ଟା ରଖିଲେ ନାହିଁ ମୁଁ ପରେ ଆଉ ଥରେ ଫୋନ କଲିି ଡ୍ରାଇଭର୍କୁ ଡ୍ରାଇଭର୍ ଡ୍ରାଇଭର୍ ସେ ବ୍ୟାଗ୍ ଦେଇ ନାହିଁ କେମିତି ତା'ର ସବୁବେଳେ ଇଚ୍ଛା କ'ଣ ଯେ ବ୍ୟାଗ୍ଟା ନେଇଗଲେ ତା'ର୍ ଦେଖିବା କଥା ନା ଯେ ବ୍ୟାଗ୍ଟା ସିଏ ଓହ୍ଲାଇଲେ ଗାଡ଼ି ଠୁ ସବୁ ସମାନ ଓହ୍ଲାଇଲେ କି ନାଇଁ ସବୁ ଯଦି ଓହ୍ଲାଇବ ତା'ହେଲେ ତ ଭଲ କେମିତି ନହେଲେ କି ଚାଲିଯବେ ସବୁବେଳେ ଦେଖିବାର ଅଛି ତା'ର୍ ସାମାନ ପତ୍ର ସବୁ ଓହ୍ଲାଇଲେ କି ନାହିଁ